ମଣ୍ଟୁ ଭାଇ ହଁ ପରା ଆଜି ଶୁଣିଲି ଲୋକଙ୍କଠୁ ତୁମ ଦୋକାନଟା ଭଲ ଚାଲିଛି ସେଥିପାଇଁ ଆସିଲି ଆଉ ହଁ ହଁ ଯିବା ଆଉ କେମିତି କ'ଣ ଭଲ ଚାଲିଛି ପରା ଦୋକାନଟା ହଁ ଯେ ଜାଣିଲି ଲୋକମାନେ କହୁଥିଲେ ଆମ ସାହିର ସେମାନେ କହୁଥିଲେ ମଣ୍ଟୁ ଭାଇ ଦୋକାନଟା ଏତେ ଜୋର ଭିଡ଼ ହେଉଛି ଯିବା କହିଲେ ତ ଏମିତି ଆସିଲି ଦେଖା ହେଲା ଆଉ ତୁମେ କ'ଣ କେମିତି କ'ଣ କଲ ଏତେ ଜଲଦି ଏତେ ଲୋକଙ୍କ ସହିତ ମିଶିଲ

ହଉ ବଢ଼ିଆ ଆଉ ଆଉ ଚାହା ରେଟଟା କେତେ ଟଙ୍କା ନେଉଛ ନାଇଁ ନାଇଁ ବଢ଼େଇବ ନା ସବୁଥିରେ ଚାହା ରେଟଟା ବଢ଼ିଛି ଆଉ ତୁମେ କେମିତି

ପନ୍ଦର ଟଙ୍କା ସବୁଥିରେ ପଚିଶ କୋଡ଼ିଏ ଟଙ୍କା ହେଲାଣି ତୁମେ ଏଇ ପନ୍ଦର ଟଙ୍କାରେ ଅଛ ହଉ ଠିକ ଅଛି ଆଉ କେମିତି ଚା ଟା କେଟଲୀରେ ରଖୁଛ ନା କେମିତି କ'ଣ ଅଲଗା ୟେରେ ରଖୁଛ ଆଚ୍ଛା ଆଉ ଏ

ହଁ ସେଇଟା ଏକା ହଁ ହଁ ହଉ ଠିକ ଅଛି ଚାଏ ଦିଅ